ମୋର ଓଡ଼ିଆ ଦରକାର ଥିଲା

ହଁ ଆଉ ହିନ୍ଦୀ ହିନ୍ଦୀ ରହିବ କି ହିନ୍ଦୀ ଅଛି ହଁ ମୋତେ ହିନ୍ଦୀ ଆଉ ସେ ଓଡ଼ିଆ ଦରକାର ଥିଲା ବେଶି ଦରକାର ଥିଲା

ଦଶଟା କୋଡ଼ିଏଟା ଭଳି ଦରକାର ସେଥିରେ ସେଥିରେ କେଉଁ ଟପିକରେ ବେଶି ରହୁଛି କି

ସେଥିରେ କେଉଁ ଟପିକରେ ବେଶି ରହୁଛି

ଆଉ କେତେ କ'ଣ ପଡ଼ିବ କି

କେତେ କ'ଣ ପଡ଼ିବ କି

ପାଞ୍ଚ ହଜାର ଲେଖା ତ ହଉ ଠିକ୍ଅଛି ମାମ୍ ମୋତେ ସବୁ ଦିନ ଗୋଟେ ଗୋଟେ ପଠେଇବେ ଆଉ

ରଖୁଛି ହେଲେ